ଚାକିରି କଥା ଯଦି କହିବାକୁ ଯିବି ତା'ହେଲେ ବର୍ତ୍ତମାନ ଯେତେ ଶିକ୍ଷିତ ପରିବାର ଅଛନ୍ତି ସମସ୍ତଙ୍କ ମୁଣ୍ଡରେ ବର୍ତ୍ତମାନ ସେଇ ଗୋଟିଏ ଚିନ୍ତା ମୋ ପିଲାଟି କେମିତି ଖଣ୍ଡେ ଚାକିରି ପାଇବ

କାଇଁକି ବୋଧେ ସରକାର ଭାବୁଛନ୍ତି ଯଦି ଚାକିରି ବାକିରି ଗୋଟେ ପରିବାରର ଉନ୍ନତି ହେଇଗଲା ସେମାନେ ଟିକେ ଭଲ ଚଳିଲେ